ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁ ଲୋକମାନେ ଆମ ଗାଁ ଗହଳିରେ ଗରିବ ଶ୍ରେଣୀରେ ରହୁଥିବେ ଆଉ ତାଙ୍କର ଘର ନ ଥିବ ଚାଳ ଘର ଥିବ ବା ବଖର ଘର ଥିବ ରୋଜଗାର କମ୍ ଥିବ ସେମାନେ କଣ ଗୋଟିଏ ଫର୍ମ ପକାନ୍ତି ଆଉ ସେମାନଙ୍କୁ ମଧ୍ୟ ସରକାର ଘର ଦିଅନ୍ତି ଆଉ ସେମାନେ ସର୍ଭେ କରି ଆସନ୍ତି ସରପଞ୍ଚ କି ଜେ ଏସ୍ ମ୍ୟାଡ଼ମ ସେ ଆସନ୍ତି ତାଙ୍କୁ ସର୍ଭେ କରିକି ମାନେ ଠିକ୍ ସେ ତାଙ୍କୁ ଘର ଦିଅନ୍ତି ଲୋକ ଗୁଡ଼ାକ ଘର ପାଇ ପାରେ ଆଉ ତା'ର ମଧ୍ୟ ସୁବିଧା ହୁଏ ସିଏ ଖରା ବର୍ଷାରେ ଶୀତରେ ମଧ୍ୟ ରକ୍ଷା ପାଇପାରେ ଯାହାଦ୍ଵାରା